ଆଜିକାଲି ସମସ୍ତେ ସୁବିଧାପାଇଁ ରୋଷେଇ କରିବା ପାଇଁ ଗ୍ୟାସ୍ ସିଲିଣ୍ଡର ସମସ୍ତେ ବ୍ୟବହାର କରୁଛେ ତ ଆମର ବେଳେବେଳେ ଅସାବଧାନତା କାରଣରୁ ଗ୍ୟାସ୍ ସିଲିଣ୍ଡର ଫାଟିଯାଉଛି ତ ଜୀବନ ଚାଲିଯାଉଛି ସେଇ ସବୁରୁ ଆମେ ନିଜକୁ ରକ୍ଷାକରିବା ପାଇଁ କିଛିଟା ସା ସତର୍କତା ଅବଲମ୍ବନ କରିବାଦରକାର ଯେମିତି କି ଆମେ କିଛି ଦିନି ବ୍ୟବଧାନରେ ଗ୍ୟାସ୍ ପାଇପ୍ କୁ ଚେକ୍ କରିବା ଦରକାର ଯଦିଓ ବି ଫାଟିଥାଏ ତ ସେଇଠି ତାକୁ ବଦଳାଇବା ଦରକାର ତାର ଯେଉଁ ବେସ୍ ଅଛି ଯେଉଁଟା କି ଏ ସେଇଟା ମଧ୍ୟ ଆମେ ଚେକ୍ କରିବା ଦରକାର ତ ଲାଇଟର ମାର୍ଚିସ୍ ଏସବୁ ଗ୍ୟାସ୍ ଠୁ ଦୂରାଇକି ରଖିବା ଦରକାର ଗ୍ୟାସ୍ ପାଖରେ କୌଣସି ଡିଜେଲ ହେଉ କିମ୍ବା କିରୋସିନି ହଉ ଏସବୁ ଜିନିଷ ଯେଉଁଟା କି ଦୁର୍ଘଟଣାକୁ ଆହୁରି ବଢ଼ାଇଦେଇଥାଏ ସେଇ ସେଇ ଭଳି ଜିନିଷ ଆମେ ୟୁଜ୍ କରିବା ନାହିଁ ଗ୍ୟାସ୍ ରେ ରୋଷେଇ କରୁଥିବା ସ୍ଥାନରେ ଝରକା ରଖିବା ଯଦି ବି କିଛି କେତେବେଳେ ହୁଏ କି ଗ୍ୟାସ୍ ଟା ଲିକ୍ କରେ ତ ସେଇଟା ଝରକା ବାଟେ ଯେମିତି ଗ୍ୟାସ୍ ଟା ଯାଇପାରୁଥିବ ଭଲରେ ତ ଏସବୁ ଜିନିଷ ପ୍ରତି ଆମର ଧ୍ୟାନ ଦେବା ଦରକାର ଯଦି ବି କେତେବେଳେ ଗ୍ୟାସ୍ ଟା ଆମର ଲିକ୍ କରେ କିମ୍ବା ଗ୍ୟାସ୍ ରୁ ଆମର ନିଆଁ ବାହାରେ ତ ଆମେ ଅଖା ବାଲିଅଖା ହେଉ କି ସରି ଓଦା ଅଖା ହେଉ କି ଓଦା ଅଖା ଦ୍ଵାରା ତାକୁ ଘୋଡ଼ାଇପାରିବା କିମ୍ବା ବାଲଟି ତା ଦ୍ଵାରା ତା ଉପରେ ଆମେ ମଡ଼ାଇପାରିବା ଆଉ ମନେରଖିବା ଆମେ ସମସ୍ତେ ମନେରଖିବା ଉଚିତ ଯେ ଯଦିଓ ବି ଗ୍ୟାସ୍ କେବେ ଲିକ୍ କରିକି ବାହାରେ କିମ୍ବା ନିଆଁ ଜଳେ ଆମେ ପାଣି କେଭେ ୟୁଜ୍ କରିବାନି ପାଣି ୟୁଜ୍ କରିକି ବନ୍ଦକରିବା ଦ୍ଵାରା ଗ୍ୟାସ୍ ଅଧିକ ମାତ୍ରାରେ ଅଧିକ ହିଁ ତାର ଗ୍ୟାସ୍ ର ପ୍ରଭାବଟା ପଡ଼ିଥାଏ ଓ ଦୁର୍ଘଟଣା ବହୁତ ଗୁରୁତର ହୋଇଥାଏ ଏଇସବୁ ପ୍ରତି ଆମେ ଧ୍ୟାନଦେବା ଦରକାର ଯଦିଓ ବି ଗ୍ୟାସ୍ ଲିକ୍ କରିଥାଏ ତ ଘରୁ ସବୁ ଲାଇଟ୍ ସୁଇଜ ବନ୍ଦକରିକି ଝରକାକୁ ଖୋଲିଦେବା ଯେମିତିକି ସୁବିଧାରେ ସେଇ ଗ୍ୟାସ୍ ଗୁଡ଼ା ସବୁ ବାହାରକୁ ଆସିଯିବ ଏଇସବୁ ପ୍ରତି ଆମେ ଧ୍ୟାନଦେଲେ ଆମର ଗ୍ୟାସ୍ ରେ କୌଣସି ଦୁର୍ଘଟଣା ହେବନାହିଁ